ଆମ୍ଭେମାନେ ବିବାହ କିମ୍ବା ଜନ୍ମଦିନ କିମ୍ବା ବ୍ରତ ଏମିତି କିଛି କଲେ ଘରେ ବହୁତ ଧୁମଧାମ୍ରେ ବନ୍ଧୁ ପରିବାରର ସମସ୍ତ ସଦସ୍ୟ ମାନଙ୍କୁ ଡକେଇ ଭଲ ଭାବରେ ପାଳନ କରିଥାଉ ଯେମିତିକି ଘରେ ଭୋଜି ଭାତର ଆୟୋଜନ ହୁଏ ତା'ପରେ ଡିଜେଫିଜେର ଆୟୋଜନ ହୁଏ ସବୁ ପ୍ରୋଗ୍ରାମ୍ କରିଥାଉ ଯେମିତି ଖାଇବା ପିଈବା ସୁବିଧା ସମସ୍ତଙ୍କୁ ମିଳିପାରିବ ପ୍ଲସ୍ ନାଚଗୀତ ପ୍ଲସ୍ ରହିଛି ଆମର ପରିବାରରେ ସମସ୍ତେ ମାନେ ପାଳନ କରିବା କରିବା ପାଇଁ ନାଚ ଗୀତ କରି ବହୁତ ଖୁସି ଆଉ ଧୁମଧାମ୍ରେ କରିଥାଉ ଆମର ଜନ୍ମଦିନ ପାଳନ କଲେ କେମିତି କେକ୍ଫେକ୍ କଟାଯିବ ଏବଂ ବିବାହ କଲେ ବିବାହ ପୁର୍ବରୁ ତା'ର କେମିତି ଭୋଜି ଭାତର ଆୟୋଜନ ହେବ ତା'ର ପ୍ରୋସେସ୍ କରାଯାଏ ତା'ପରେ ଏମିତି ବହୁତ କିଛି ହୋଇଥାଏ ଯାହାକି ସମସ୍ତଙ୍କୁ ପରିବାରର ସମସ୍ତ ପରିବାର ସମସ୍ତ ଲୋକ ଏବଂ ବନ୍ଧୁବାନ୍ଧବ ଯାହା ଆସିଥିବେ ଖୁସିରେ ଯେମିତି ତାଙ୍କ ଘରକୁ ଖାଇ ପିଈକି ସେମାନେ ଯାଇ ପାରିବେ